ମୋର ଏକ ପ୍ରିୟ ପୁସ୍ତକ ହେଉଛି ବିଷ୍ଣୁ ଶର୍ମାଙ୍କ ରଚିତ ପଞ୍ଚତନ୍ତ୍ର ଏକ ଗପ ଏକ ଗଳ୍ପ ବହି ଏଇ ବହିଟା ମୋତେ ବହୁତ ଭଲ ଲାଗେ କାରଣ ଏଥିରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ରାଜା ମହାରାଜା ଓ ପଶୁପକ୍ଷୀ ଏବଂ ବିଭିନ୍ନ ମନୁଷ୍ୟ ମାନଙ୍କର କାହାଣୀ ଗୁଡ଼ିକ ଲେଖା ଯାଇଛି ଏହିସବୁ ବହି ଗୁଡ଼ିକ ମୋତେ ପଢ଼ିବା ଦ୍ଵାରା ମୋତେ ବହୁତ ଖୁସି ଲାଗେ ଆଉ ମୋ ମନ ବି ଟିକିଏ ଭଲ ଲାଗେ ଆଉ ମୋତେ ସବୁ କାମରେ ବି ମୋର ମନ ଲାଗେ କି ହଁ ମାଇଣ୍ଡ ଟିକିଏ ମୋର ଫ୍ରେସ୍ ହୋଇଯାଏ ଓ ଏହିସବୁ ଗୋଟିଏ ଗୋଟିଏ ଷ୍ଟୋରି ମୋତେ ଲାଗେ ଯେମତିକି ଏହା ଆମ ପରିବାର ସହିତ ଏହି ଷ୍ଟୋରି ଟା ଟିକିଏ ସମାନ ରହୁଛି ଏବଂ କେଉଁଟା ମୋ ନିଜ ନିଜ ଷ୍ଟୋରି ଟିକିଏ ରହୁଛି ମୋତେ ଏଇ ସବୁ ଟିକିଏ ମନେ ରୁହେ ଏବଂ ଏଇଟା ମୋତେ ଲାଗେ କି ଯେମତିକି ମୋ ସଙ୍ଗେ ଏ ବହିର ବହୁତ ପୁରୁଣା ସମ୍ପର୍କ ରହିଛି